ଆମେ ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ଜାତୀୟ ପଶୁ ସବୁ କିଣିଥାଉ ହାଟ ହାଟମାନଙ୍କରୁ ଗାଈ ଗୋରୁ ଛେଳି ମେଣ୍ଢା କିଣିକି ଆଣୁ ଏବଂ ତାକୁ ଆମେ ଘରେ ରଖି ଯତ୍ନବାନ କଲାପରେ ସେମାନେ ଆମକୁ ଛୁଆ ଉତ୍ପାଦନ ଦିଅନ୍ତି ତାଙ୍କପାଇଁ ଆମେ ଗୁହାଳ କରି ଏବଂ ଖାଦ୍ୟପେୟ ଜିନିଷ ସବୁ ଦେବାରେ ତାଙ୍କୁ ସବୁ ସାହାଯ୍ୟ କରୁ ଦେଇକି ଆମେ ତାଙ୍କୁ ଯେତେ ଗାଧୁଆପାଧୁଆ କରି ଯେତେ ସଫାସୁତୁରା କରି ରଖିଲା ରଖିବାଦ୍ୱାରା ସେମାନେ ଆମକୁ ଭଲ ଭଲ ଛୁଆ ମଧ୍ୟ ଦେଇପାରନ୍ତି

ସେମାନଙ୍କୁ ଆମେ ବଡ଼ ହୋଇଗଲାପରେ କେତେକ ବିକ୍ରିଟିକ୍ରି କରିଦେଉ ଦିଏ କୁକୁଡ଼ାମାନେ କୁକୁଡ଼ା ଥିବା ର ଯେଉଁ ପେଣ୍ଠି କୁକୁଡ଼ାମାନେ ଅଣ୍ଡା ଦିଅନ୍ତି ଆମେ ସେ ଅଣ୍ଡାମାନଙ୍କୁ ସବୁ ଖାଉ ଆଉ ଛେଳି ଦ୍ୱାରା ଆମେ ଖାସି କିଛି କିଛି ପାଇପାରୁ ପେଣ୍ଠି ଛେଳି ବି ପାଉ ଆଡ଼କୁ ଆଡ଼ ସେଗୁଡା ସବୁ ବଢ଼ି ବଢ଼ି ଯାଆନ୍ତି ଆଉ ଭଲ ପଇସା ରୋଜଗାର କରୁ ସେମିତି କେତେ ବର୍ଷେ ଦୁଇବର୍ଷ ପାଞ୍ଚ ବର୍ଷ ତିନି ବର୍ଷ କି ପଚିଶି ବର୍ଷ ଭିତରେ ସେଗୁଡ଼ାକ ସବୁ କେତେକ ମରି ହଜି ଯାଆନ୍ତି କେତେକ ବି ବିକ୍ରିଟିକ୍ରି ହୋଇଯାଏ ଏଇଭଳି ସେବ ରୋଜଗାର କେଉଁଟାରୁ ପାଞ୍ଚେ ପଚିଶି ପଚାଶେ ଏଇରକମ ସବୁ ରୋଜଗାର ସବୁ ମିଳେ ଆଉ ଆଉ ସେଥିରୁ ତାକୁ ଆମେ ସବୁ ଗୃହପାଳିତ ପଶୁ ସବୁ ରଖିଥାଉ ଗାଈ ରଖିଲେ ଗାଈ ବାଛୁରୀ କଲେ ତା'ର କ୍ଷୀର ଆମେ ବିକ୍ରିଟିକ୍ରି ବଜାରରେ ବି ବିକ୍ରିଟିକ୍ରି କରି ପା କରିକିରି ତାଙ୍କ ପାଇଁ ଆଣୁ ଖାଦ୍ୟ ସବୁ କିଣିକି ଆଣୁ ଆମର ଚାଷବାସ ହେଉଛି କୁଟା ଅଛି ଘାସ ଅଛି ସେ ରକମ ସବୁ ଦିଆନିଆ ଚାଲିକି ସବୁ ଭଲରେ ଭଲରେ ସବୁ ଚାଲିଛି ଆଉ ଏଇରକମ ରୋଜଗାର ଆଉ